ମୋ ଚାରି ପାଖରେ ଥିବା ପାଞ୍ଚଜଣଙ୍କର ନାମ ହେଉଛି ଦୀପେନ୍ଦ୍ର କୁମାର ରାଉତ ନିଶାନ୍ତ କୁମାର ପୂଜାରୀ ଗୁଲ୍ସନ୍ କୁମାର ଦିଗାଲ୍ ଆମଶ ମଲ୍ଲିକ ସୁରଜ କୁମାର ସୁକା ମାଝୀ